ଭାରତର ଯେଉଁ ନୃତ୍ୟଶୈଳୀ ରହିଛି ତାହା ଅନ୍ୟ ଦେଶଠାରୁ ଭିନ୍ନ ଅଟେ କାରଣ ଭାରତର ଯେଉଁ ପୌରାଣିକ ଏବଂ ପୂର୍ବ କାଳରେ ଯେଉଁ ନୃତ୍ୟ ପରିବେଷିତ ହେଉଥିଲା ସେସବୁ ନିଶ୍ଚିତ ଭାବରେ ନିଆରା ଢ଼ଙ୍ଗରେ ପରିବେଷିତ ହେଉଥିଲା କିନ୍ତୁ କାଳକ୍ରମେ ଭାରତର ନୃତ୍ୟଶୈଳୀ ମଧ୍ୟ ଟିକିଏ ପରିବର୍ତ୍ତନ ହୋଇଥିଲା ଯଦି ଆମେ ଭାରତର କିଛି ପ୍ରସିଦ୍ଧ ନୃତ୍ୟଶୈଳୀ ଦେଖିବା ତା' ଭିତରେ କୁଚିପୁଡ଼ି ଓଡ଼ିଶୀ ଭାରତନାଟ୍ୟମ୍ ମୁଖ୍ୟ ଅଟେ ଏବଂ ଏହି ଯେଉଁ ତିନି ପ୍ରକାର ନୃତ୍ୟଶୈଳୀ ରହିଛି ସେମାନେ ମଧ୍ୟ ଦେଶ ବିଦେଶରେ ଲୋକଙ୍କ ଦ୍ୱାରା ବହୁତ ଭାବେ ଆଦୃତ ହୋଇପାରୁଛି ଏବଂ ଏହି ଯେଉଁ ତିନିଟା ପ୍ରସିଦ୍ଧ ନୃତ୍ୟଶୈଳୀ ରହିଛି ତା'ର ଯେଉଁ ନୃତ୍ୟଶିଳ୍ପୀ ଅଛନ୍ତି ସେମାନେ ମଧ୍ୟ ଦେଶ ବିଦେଶରେ ବହୁତ ନାଁ କମାଇଛନ୍ତି ସେମାନେ ମଧ୍ୟ ବିଭିନ୍ନ ଦେଶରେ ମଧ୍ୟ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି ଯଦି ଆମେ ଦେଖିବା ଭାରତରେ ଜଣେ ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ସେ ହେଉଛନ୍ତି ସଂଯୁକ୍ତା ପାଣିଗ୍ରାହୀ ସଂଯୁକ୍ତା ପାଣିଗ୍ରାହୀ ଓଡ଼ିଶାର ଓଡ଼ିଶାର ନୃତ୍ୟଶୈଳୀ ଆଦୃତ କରିଛନ୍ତି ଏବଂ ପୃଥିବୀର ବିଭିନ୍ନ ଜାଗାରେ ସେ ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ଚଲାଇ ରଖିଥିଲେ ଆଉ ସେମାନେ ମଧ୍ୟ ସେ ମଧ୍ୟ ବିଭିନ୍ନ ନୃତ୍ୟଶୈଳୀ ବିଭିନ୍ନ ଦେଶରେ ସେ ପ୍ରତିପାଦିତ୍ୟ କରିଥିଲେ ନିଜର ପ୍ରତିଭାକୁ ତେଣୁ ଆମେ ଯଦି ଭାରତର ନୃତ୍ୟ ଶିଳ୍ପୀକୁ ଜାଣିବା ତେଣୁ ସଂଯୁକ୍ତା ପାଣିଗ୍ରାହୀ ମଧ୍ୟ ସେମାନଙ୍କ ଭିତରେ ଅନ୍ୟତମ ଅଟନ୍ତି ତେଣୁ ସଂଯୁକ୍ତା ପାଣିଗ୍ରାହୀଙ୍କର ନୃତ୍ୟଶିଳ୍ପୀ ବହୁତ ଦେଶର ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ଆକୃଷ୍ଟ କରିଥିଲେ ଏବଂ ସେ ତାଙ୍କର କାର୍ଯ୍ୟକ୍ରମ ବଜାଇ ରଖିଥିଲେ ତାଙ୍କର ଅନୁଗାମୀ ମଧ୍ୟ ଏବେ ବିଭିନ୍ନ ଦେଶର ମଧ୍ୟ ତାଙ୍କର କାର୍ଯ୍ୟକ୍ରମ ଚାଲୁରଖିଛନ୍ତି